ଆମ ଇତିହାସ ବିଷୟରେ ଜାଣିବାକୁ ବହୁତ ଇଚ୍ଛା ଐତିହାସିକ କାହାଣୀ ବିଷୟରେ କାମ ହୋଇଛି ଯେ ଆଗେ ଆମ ଦେଶ ସ୍ଵାଧୀନ ହେଲା ପରେ ବହୁତ ଲୋକ ସ୍ଵାଧୀନତା ପାଇଁ ବହୁତ ଲୋକ ବଳିଦାନ ଦେଇଛନ୍ତି ଦେଶ ପାଇଁ ବହୁତ କିଛି କାମ ସେମାନେ କରିକି ଇଂରେଜ୍ ଶାସନରୁ ମୁକୁଳାଇକିନା କରନ୍ତି ମହାତ୍ମା ଗାନ୍ଧୀ ଗୋପବନ୍ଧୁ ସୁବାଷ ଚନ୍ଦ୍ର ବୋଷ ଏ ସମସ୍ତେ ଯୁଦ୍ଧ କରିକି ଦେଶକୁ ସ୍ଵାଧୀନତା କରିଛନ୍ତି ସ୍ୱାଧୀନ ଅଗଷ୍ଟ ସ୍ଵାଧୀନତା ସମୟରେ ମାନେ ପିଲାମାନେ ତାଙ୍କ ପେରେଡ୍ ଫେରେଡ୍ କରିକି ବୁଲାଇ କରନ୍ତି ସମସ୍ତଙ୍କୁ ଆହ୍ୱାନ କରାଯାଏ ଆଉ ଦେଶ ଭକ୍ତି ଗୀତ ଆମର ଗାଇବାକୁ ପଡ଼େ ଆଉ ଆଉ ଦେଶ ପାଇଁ ସେମାନେ ମହାପୁରୁଷ ବହୁତ ବଳିଦାନ ଦେଇକି ଆଜି ଦେଶକୁ ଆମେ ସ୍ଵାଧୀନ କରିଛନ୍ତି ଯାହା ଫଳରେ ଆମେ ସମସ୍ତେ ସ୍ଵାଧୀନ ହେଇକି ସବୁ କାମ କରୁ ସେହି ଦିନ ଆସିଲେ ଆମେ ବହୁତ ଖୁସିରେ ପାଳନ କରୁ ଆଉ ଦେଶଭକ୍ତି ଗୀତ ଗାଇକି ଇଏ କରିକି ସ୍କୁଲ୍ମାନଙ୍କୁ ଯାଇ ପିଲାମାନେ ସବୁ ଉତ୍ସାହିତ ହୋଇ କାମ କରନ୍ତି ଆଉ